ଆମର ଅନଲାଇନ୍ ଦ୍ୱାରା ବହୁତ ସୁବିଧା ହେଉଛି ଆମର ପାଠ ପଢ଼ା ବିଷୟରେ ଆଗରୁ କୋଭିଡ଼୍ ସମୟରେ ଆମର ଅସୁବିଧା ହେଉଥିଲା ପାଠ ପଢ଼ି ପାରୁନଥିଲୁ ପିଲାମାନେ ପଢ଼ୁନଥିଲେ ଇଣ୍ଟରନେଟ୍ ଯୋଗୁଁ ଆମର ପିଲାମାନେ ଭଲ ପାଠ ପଢ଼ି ପାଇଲେ ଅନଲାଇନ୍ରେ କୋଭିଡ଼୍ ସମୟରେ ସୁବିଧା ହେଲାନି ସ୍କୁଲ୍ କଲେଜ୍ କିଛି ଖୋଲିଲାନି ଆମ ପାଠ ପଢ଼ିବା ପାଇଁ ସୁବିଧା ହେଲା ଅନଲାଇନ୍ରେ ଥିଲା ଯୋଗୁଁ ଆମ ମୋବାଇଲ୍ ଦ୍ୱାରା ସ୍ମାର୍ଟଫୋନ୍ ଦ୍ୱାରା ପାଠ ପଢ଼ି ପାଇଲୁ ଆଉ କିଛି ଅସୁବିଧା ହେଲାନି ଆଉ ତାପରେ ଆମର ସ୍ମାର୍ଟଫୋନ୍ ଦ୍ୱାରା ଆମେ ସବୁ ଦେଖିପାଇଲୁ ଭିଡ଼ିଓ କଲ୍ କରିପାଇଲୁ ଯାହାକୁ ଘରକୁ ବନ୍ଧୁ ବାନ୍ଧବ ଯିବା ପାଇଁ ହେଲେ ଆମକୁ ଯିବାକୁ ପଡ଼ୁଥିଲା ଆମେ ପାଖକୁ ଯାଇକି ଦେଖୁଥିଲୁ ଏମିତି ସ୍ମାର୍ଟଫୋନ୍ ଦ୍ୱାରା ଆମେ ଫେସ୍ ଟୁ ଫେସ୍ ଦେଖି ପାଇଲୁ ଭିଡ଼ିଓ କଲିଙ୍ଗ୍ରେ ଏ ଯୋଗୁଁ ଆମକୁ ବହୁତ ସୁବିଧା ହେଲା ଇଣ୍ଟରନେଟ୍ ଦ୍ୱାରା ଆମେ ସବୁ ୟୁ ପି ଆଇ ଟ୍ରାଞ୍ଜାକ୍ସସନ୍ କରିପାଇଲୁ ଜଣଙ୍କୁ ପେମେଣ୍ଟ୍ ଦେବାର ଥିଲା ପଇସା ବ୍ୟାଙ୍କ୍ ଯାଇକି ଲାଇନ୍ ନଗା ନଗେଆକୁଥିଲା ଆଉ ଏ ଟି ଏମ୍ ଯାଇଁକି ଲାଇନ୍ରେ ରହିବାକୁ ପଡ଼ିବ ବହୁତ ସମୟ ହେଉଥିଲା କ୍ୟାଶ୍ ସରି ଯାଉଥିଲା ସିଏ ଅସୁବିଧା ହେଉଥିଲା ଏଇ ଯୋଗୁଁ ଆମ ଇଣ୍ଟରନେଟ୍ ଦ୍ୱାରା ବହୁତ ସୁବିଧା ପାଉଛୁ ଆଉ ପେମେଣ୍ଟ୍ କରିବା ପାଇଁ ବହୁତ ସୁବିଧା ହେଉଛି ଜଣଙ୍କୁ ଅର୍ଜେଣ୍ଟ୍ ଦରକାର ପଇଲା ମେଡ଼ିକାଲ୍ କେସ୍ ରେ ପଇସା ହିଁ ପଠେଇ ଦେଲୁ ଫୋନ୍ପେରେ ପଠେଇ ଦେଲୁ କୌଣସି ଜିନିଷ ଯଦି କିଣିଆକୁ ପଡ଼ିଲା ଡେଲିଭରି କରିବା ପାଇଁ ଆମକୁ ସୁବିଧା ହେଲା ପେମେଣ୍ଟ୍ ଅନଲାଇନ୍ରେ ଦେଲୁ ଫ୍ଲିପକାର୍ଟ୍ ଆମାଜନ୍ ଏ ସବୁ ଗାଁ ଘର ଘର ପାଖକୁ ଆସିକି ଦେଇପାଇଲେ ପଇସା ପେମେଣ୍ଟ୍ ସବୁ ସୁବିଧା ହୋଇପାଇଲା ଆମର କୌଣସି ଅସୁବିଧା ହେଉନି ଅନଲାଇନ୍ ଯୋଗୁଁ ଆମେ ବହୁତ ସୁବିଧା ପାଉଛୁ ଆଗରୁ ବହୁତ ହଇରାଣ ହେଉଥିଲୁ ସ୍ମାର୍ଟ୍ ଇଣ୍ଟରନେଟ୍ ର ଯେବେ ସୁବିଧା ହେଲା ଆଉ ସ୍ମାର୍ଟଫୋନ୍ ଯେବେ ଆଇଲା ଆମେ ବହୁତ ସୁବିଧା ପାଇଲୁ ଟିକେଟ୍ ବୁକିଙ୍ଗ୍ରେ ଆମେ ଯେଉଁ ବାହାରକୁ କେଉଁଠି ରାଜ୍ୟକୁ ଗଲୁ ଟିକେଟ୍ ବୁକିଙ୍ଗ୍ କରିବା ପାଇଁ ଅସୁବିଧା ତ ନାହିଁ ଟ୍ରେନ୍ ଲାଇନ୍ ଟ୍ରେନ୍ ଲାଇନ୍ ଟେସନ୍ରେ ଯାଇଁକି ଆମେ ଲାଇନ୍ରେ ରହିଆକୁ ପଡୁଥିଲା ଟିକେଟ୍ କରିବାକୁ ପଡ଼ୁଥିଲା ଏବେ ଅନଲାଇନ୍ ଦ୍ୱାରା ନିଜେ ବୁକିଙ୍ଗ୍ କରିପାରୁଛି ମୋବାଇଲ୍ ଦ୍ୱାରା ଯେଉଁଠି ଯିବା ପାଇଁ ଅସୁବିଧା ହେଉନି ଆଉ କିଛି ଗମନାଗମନ ସୁବିଧା ହେଉଛି ଗାଡ଼ି ହେଉ କିମ୍ବା ବୁକିଙ୍ଗ୍ କରିଦେଉଛୁ ଗାଡ଼ି ଆଉ ଅଟୋମେଟିକ୍ ଆମ ପାଖକୁ ଆସିକି ପହଞ୍ଚି ଯାଉଛି ଆମକୁ ଯିବା ପାଇଁ ସୁବିଧା ହେଉଛି ଏ ସବୁ ଅନଲାଇନ୍ ଦ୍ୱାରା ଶପିଙ୍ଗ୍ କରିବା ପାଇଁ ସବୁ କୌଣସି ସବୁ ଜିନିଷ ଅନଲାଇନ୍ ଯୋଗୁଁ ଆମେ ବହୁତ ସୁବିଧା ହେଉଛି ସ୍ମାର୍ଟଫୋନ୍ ଯୋଗୁଁ ଆମର ବହୁତ ସୁବିଧା ହେଉଛି